ସୁଯୋଗ ମିଳିଲେ ଆପଣ ଦେଶର ଅନ୍ୟ ଦେଶ ଗୁଡ଼ିକ ଭାରତର ଆପଣଙ୍କ ରାଜ୍ୟର କେଉଁ କଳା ଶୈଳି ଦେଖେଇବାକୁ ଚାହିଁବେ ଚାହିଁ ମୋତେ ଯଦି ସୁଯୋଗ ମିଳିଲେ ବିଶ୍ୱର ଅନ୍ୟ ଅନ୍ୟ ଦେଶ ଗୁଡ଼ିକ ଭାରତର ଆମ ରାଜ୍ୟର ଶୈଳି ଦେଖେଇବାକୁ ଚାହିଁବାକୁ ହେଲେ ମୋତେ ମୁଁ ଆମ ଓଡ଼ିଶା ରାଜ୍ୟର ଶୈଳି ଦେଖାଇବାକୁ ଚାହିଁବି ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ଚାଳି ଚଳଣ ଅଛି ଏବଂ ବିଭିନ୍ନ ପର୍ବପର୍ବାଣିମାନ ଅଛି ଆମ ଓଡ଼ିଶାରେ ବର୍ଷକୁ ଥରେ ବର୍ଷା ଋତୁରେ ଧାନ ଚାଷ କରୁ

ମାଣ୍ଡିଆ ମକା କାନ୍ଦୁଅ ଯଥା ଅନେକ ପ୍ରକାର ଚାଷ ବାସ କରୁ ଏବଂ ଧାନ ଚାଷ ବହୁତ ବର୍ଷା ଟାଇମରେ ବର୍ଷା ଋତୁରେ କରୁ ଏବଂ ତାହାକୁ ଦଶହରା ଟାଇମ ଦଶହରାରେ ଅମଳ କରୁ ଏବଂ ଘରକୁ ନେଇ ଆସୁ ଧାନକୁ ଅମ୍ଳ କରି ସାରିଲା ପରେ ଗୋଟିଏ ମାସ ରଖିଥାଉ ଏବଂ ତାକୁ ଗରକୁ ଆଣି ସାରେ ଚାଷବାସ କରୁ ଆମ ଓଡ଼ିଶାରେ ଅନେକ ପ୍ରକାର ଚାଷବାସ କରିବା କରିବୁ ଏବଂ ଆମ ଓଡ଼ିଶାର ପର୍ବପର୍ବାଣି ବର୍ଷକୁ ବାର ମାସ ଅଛି ହେଲେ ଆମ ଓଡ଼ିଶାରେ ପର୍ବପର୍ବାଣି ମାନେ ଅନେକ ପ୍ରକାର କରିଥାଉ ଯେମିତିକି ଗଣେଶ ପୂଜା ଆସେ ଗଣେଶ ପୂଜା ଟାଇମରେ ନୂଆଖାଇ କରିଥାଉ ଯାହାକି ଘରକୁ ନୂଆ ଧାନ ଆଣିକି ଚୁଡ଼ା ବନେଇକି ଖାଇଥାଉ ଏବଂ ସିଟା ନୂଆଖାଇ ହେଉଛି ଆମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଅଧିକ ଭାବରେ ପାଳନ କରନ୍ତି

ଆମ ଓଡ଼ିଶାରେ ଦଶହରା କରିଥାଉ ଦଶହରା ହେଉଛି ଆମ ମାତା ଦୁର୍ଗାକୁ ପୂଜା କରିଥାଉ ସେମିତିକା ପର୍ବପର୍ବାଣି ମାନଙ୍କ ହଉଛି ଆମ ଓଡ଼ିଶାର ଓ ଗାଁ ଗହଳି ମାନଙ୍କରେ ଅନେକ ପ୍ରକାର ହଉଛି ଆମ ଓଡ଼ିଶାରେ ଜୁଲାଇ ମାସରେ ରଥଯାତ୍ରା ପୁରୀ ଜଗନ୍ନାଥଠାରେ ଏମିତି ସବୁ ପରିମାଣ ଅନୁଭବ ଆମ ଓଡ଼ିଶାରେ ଆମ ଓଡ଼ିଶା ବିଷୟରେ କହିବି ବଲେ ତ ଅନେକ ପ୍ରକାର ଅଛି ଆମ ଓଡ଼ିଶା ରାଜ୍ୟରେ ତିରିଶଟା ଡିଷ୍ଟ୍ରିକ୍ ଅଛି ସେ ଡିଷ୍ଟିକ୍ ମାନଙ୍କର ଭିତରୁ କେତେ ପ୍ରକାର ଲୋକ ଅଛନ୍ତି କେତେ ପ୍ରକାର ଜାତି ଅଛନ୍ତି ସେ ଜାତିମାନଙ୍କ ଭିତରେ ଜାଣିବାକୁ ହେଲେ କୋଉ ଜିଲ୍ଲାରେ କି ପ୍ରକାର ଚାଲିଚଳ ଚାଲିଚଲନ